ହଁ ମୁଁ ଦୌଡ଼ିବାକୁ ପସନ୍ଦ କରେ ଦୌଡ଼ିବା ଦୌଡ଼ିବା ଏକ ବ୍ୟାୟାମ ପରି କାର୍ଯ୍ୟ କରିଥାଏ ଆମ ଶରୀରରେ ଆମେ ଦୌଡ଼ିବା ଦ୍ୱାରା ଆମର ଶରୀର ସୁସ୍ଥ ଓ ସବଳ ରହିଥାଏ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି ଧୌଡ଼ିବା ଦ୍ୱାରା ଆମ ଶରୀରରେ ଶକ୍ତି ଜାଗ୍ରତ ହୋଇଥାଏ ଆଉ ପ୍ରତିଦିନ ସକାଳୁ ଦୁଇ କିଲୋମିଟର ଦୌଡ଼ବା ପାଇଁ ଯାଇଥାଏ ତାଦ୍ଵାରା ମୁଁ ତ ବହୁତ ଉପକାରରେ ଆସିଛି